କୃଷି ଆମ ଦେଶର ଏକ ପ୍ରଧାନ କୃଷି ଯୋଗୁଁ ଚାଷ କରୁଛନ୍ତି କୃଷିକୁ ଲୋକମାନେ ଯୁବକମାନେ ଏକ ବୃତ୍ତି ଭାବରେ ଗ୍ରହଣ କରିନେଇଛନ୍ତି ବର୍ତ୍ତମାନ ଯୁଗର ଯୁଗରେ କୃଷି କୃଷି ଏକ ନୂତନ ଶୈଳୀ ଭାବରେ ନୂତନ ପ୍ରଣାଳୀରେ ଚାଷ ହେଉଛି ପୂର୍ବରୁ ଲୋକମାନେ ଲଙ୍ଗଳ କରୁଥିଲେ ନିଜେ ଯାଇକି ଧାନ କାଟୁଥିଲେ ନିଜ ବୁହିକି ଆଣୁଥିଲେ ବର୍ତ୍ତମାନ ସେଇ ଅସୁବିଧା ଆଉ ହେଉନାହିଁ ବର୍ତ୍ତମାନ ଟ୍ରାକ୍ଟର ପାୱାର୍ ଟିଲର୍ ଏଇସବୁ ବାହାରିଲାଣି ଏବଂ ଧାନ କଟା ମେସିନ୍ ଧାନପିଟା ମେସିନ୍ ଏଇସବୁ ବାହା ଏଇସବୁ ହେଲାଣି ଏହାଦ୍ୱାରା ଲୋକ ଯୁବକମାନେ ଲାଭବାନ ବେଶୀ ହେଉଛନ୍ତି କୃଷ କୃଷି କାର୍ଯ୍ୟରେ ଏହା ଭଲ ଭଲ ଅର୍ଥ ଅର୍ଜନ ବି ମଧ୍ୟ କରୁଛନ୍ତି ଏବେ ଯୁବକମାନେ ଯେଉଁ କୃଷି କହିଲେ କେବଳ ଧାନ ଚାଷ ନୁହେଁ ବିଭିନ୍ନ ଓ ସବୁ ପନିପରିବା ଚାଷ କରୁଛନ୍ତି ଏହାଦ୍ୱାରା ସେମାନେ ବହୁତ ଲାଭ ପାଉଛନ୍ତି ସେମାନେ କୃଷି ଉପରେ ନିର୍ଭର କରି ନିଜର ଜୀବନଶୈଳୀ ଭଲ ଭାବରେ ବିତାଉଛନ୍ତି ଏବଂ କୃଷି କାର୍ଯ୍ୟ କରିକି ନିଜର ସମୟ ମଧ୍ୟ ବିତାଉଛନ୍ତି ଏଥିରେ ନୂତନ ପ୍ରଣାଳୀରେ ଚାଷକୁ କରି ମୋ ରାସାୟନିକ ସାର ବିଷ ସବୁ ଛିଞ୍ଚନ କରି ସେମାନେ ଭଲ ଭାବରେ ଦୁଇ ପଇସା ରୋଜଗାର କରୁଛନ୍ତି ପୂର୍ବରୁ ଏସବୁ ଜିନିଷ ନଥିଲା କେବଳ ଗୋବର ଖତ ସାହାଯ୍ୟରେ ହିଁ ଚାଷ କରିକି ଯାହା ଦି ପଇସା ଲୋକମାନେ ରୋଜଗାର କରୁଥିଲେ କିନ୍ତୁ ସେ ଅସୁବିଧା ଏବେ ଆଉ ନାହିଁ ବିଜ୍ଞାନ ଆମକୁ ବହୁତ ସବୁ ବହୁତ ଜିନିଷ ଯୋଗାଇ ଦେଲାଣି ଏବଂ ବହୁତ ଆଗକୁ ନେଇଗଲାଣି ବୈଜ୍ଞାନିକ ପଦ୍ଧତିରେ ଚାଷ କାର୍ଯ୍ୟ କରି ଯୁବକ ଯୁବତୀମାନେ ବହୁ ମୂଲ୍ୟ ରୋଜଗାର କରୁଛନ୍ତି ଏବଂ ସେମାନେ ତାଙ୍କ ଜୀବନଯାପନ ଭଲ ଭାବରେ ନିର୍ବାହ ମଧ୍ୟ କରୁଛନ୍ତି